ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଯଦି କେହି ପସନ୍ଦ କରନ୍ତି ଏବଂ ଶିଖିବା ପାଇଁ ଚାହାନ୍ତି ତାହେଲେ ମୁଁ ତାଙ୍କୁ ଶିଖେଇବା ପାଇଁ ପ୍ରଥମେ ତାଙ୍କୁ କହିବି ସେ ମୋ ରେସିପିକୁ ପ୍ରଥମେ ଭଲ ଭାବରେ ଦେଖନ୍ତୁ ମୁଁ କେମିତି ରୋଷେଇ କରୁଛି କ'ଣ କରୁଛି କେତେ ପରିମାଣରେ କ'ଣ ପକାଉଛି ତାକୁ ପ୍ରଥମେ ସେ ଭଲ ଭାବରେ ଦେଖିବେ ଏବଂ ଦେଖେଇ ସାରିଲା ପରେ ତାଙ୍କୁ ମୁଁ ଶିଖେଇଦେବି କିି କେଉଁ ପରିମାଣରେ କେତେ କ'ଣ ମିଶାଯିବ ଏବଂ ତାର ପ୍ରଥମ ସୋପାନ ହେଉଛି ସଫା ସୁତୁରା ରଖିବା ପ୍ରଥମେ ଆମ ରୋଷେଇ ଘରକୁ କିପରି ସଫା କରିବା ପ୍ରଥମେ ତାଙ୍କୁ ସେଇଟା ଶିଖେଇବାକୁ ପଡ଼ିବ କେବଳ ରୋଷେଇ ମାନେ ରୋଷେଇ କରିଦେବା ନୁହଁ ପ୍ରଥମେ ଆମକୁ ସଫା ସୁୁତୁରା ରଖିବାକୁ ପଡ଼ିବ ଯେମିତିକି ଖାଦ୍ୟ ଅସନା ହେବ ନାହିଁ ରୋଷେଇ ଘରକୁ କେମିତି ସୁନ୍ଦର ଭାବରେ ସଜେଇ ରଖିବା ତାକୁ ମଧ୍ୟ ଶିଖେଇବାକୁ ପଡ଼ିବ ତାଙ୍କୁ ଏବଂ ସେ ସଫାସୁତୁରା କେମିତି ରଖାଯିବ ସେସବୁ ତାଙ୍କୁ କହିଦେଲା ପରେ ତାପରେ ନେକ୍ସଟ ହେଉଛି ତାଙ୍କୁ ଆମେ ଶିଖେଇବା କାଟିବା କେମିତି ଆମେ ଯଦି ଖାଦ୍ୟକୁ ସଠିକ ଭାବରେ ନ କାଟିବା କେଉଁ କେଉଁ ଖାଦ୍ୟ ପାଇଁ କେମିତି ପନିପରିବା କଟାଯାଏ ସେଇଟା ନ ଜାଣିବା ତାହେଲେ ହେବ ନାହିଁ ଆମେ ଉଦାହରଣ ସ୍ୱରୂପ ଆମେ ଆଳୁ ଭଜା କରିବା ପାଇଁ ଚାହୁଁଛି କିନ୍ତୁ ଆଳୁକୁ ତରକାରୀ ଯେମିତି କରାଯାଏ ସେମିତି କାଟିଲେ ତ ହେବ ନାହିଁ ସେଥିପାଇଁ କେଉଁ ଖାଦ୍ୟ ପାଇଁ କେମିତି କଟାଯାଏ ତାକୁ ମଧ୍ୟ ଆମକୁ ପ୍ରଥମେ ତାକୁ ଶିଖେଇବାକୁ ପଡ଼ିବ ହଉ ସେଥିପାଇଁ ତାଙ୍କୁ ସେ ଆମକୁ ଅନୁସରଣ କରିବାକୁ ପଡ଼ିବ ସେ ଆମକୁ ଅନୁସରଣ କରିବେ ଦେଖିବେ ଏବଂ ନିଜେ ଶିଖିବେ ମୁଁ ରୋଷେଇ କରିବା ସମୟରେ ସେ ଦେଖି ସାରିବେ ଜାଣିବେ ମୁଁ କେମିତି କ'ଣ କରୁଛି ତାପରେ ତାଙ୍କୁ ମୁଁ କହିବି ସେ ନିଜେ ଅଭ୍ୟାସ କରିବେ କେମିତି କରାଯାଉଛି ସେ ରେସିପି ମୁଁ ତାଙ୍କୁ କହିବି ସେ ଯେମିତି ଦେଖିଥିଲେ ମୁଁ ଯେମିତି ରୋଷେଇ କରିଥିଲି ସେମିତି କରିବା ପାଇଁ ସେ କରିପାରିଲେ ତ ଭଲ କଥା ଯଦି ନ କରିପାରିଲେ ତାଙ୍କୁ ମୁଁ ବତେଇବି କି କୋଉଠି କ'ଣ କରିବା ଦରକାର କେତେ ପରିମାଣରେ କରିବା ଦରକାର କେମିତି କାଟିବା ଦରକାର ଆଉ କେତେ ସମୟ କ'ଣ ଗରମ କରାଯିବ କେତେ ସମୟ ଥଣ୍ଡା ରଖାଯିବ ରୋଷେଇରେ ଏମିତି ନୁହେଁକି ହଠାତ୍ ଆମେ କରିଦେବା ଆଉ ହୋଇଯିବ ରୋଷେଇ ପାଇଁ ଆମକୁ ସମୟ ଲାଗିଥାଏ ଧୈର୍ଯ୍ୟର ସହ ଆମକୁ ସବୁ ଧୀର ସ୍ଥିର ମନ ଦ୍ୱାରା ମନ ଲଗେଇ ରୋଷେଇ କଲେ ଆମ ଖାଦ୍ୟ ସ୍ଵାଦିଷ୍ଟ ହେବ ସେଥିପାଇଁ ଆମକୁ ଆକୁ ଶିଖେଇଲା ବେଳେ ଆମକୁ ଗୋଟେ କଥା ବହୁତ ଧ୍ୟାନରେ ରଖିବାକୁ ପଡ଼ିବ କି ପରିମାଣ ଯଦି ଆମକୁ କୌଣସି ପରିମାଣ କୌଣସି ଜିନିଷର ପରିମାଣ କମ କରିଦେଲେ ଚଳିବ କିନ୍ତୁ ରୋଷେଇରେ ଯଦି କୌଣସି ପରିମାଣ ଅଧିକ ହେବ ତାକୁ ଆଉ କମ କରି ହେବ ନାହିଁ ସେଥିପାଇଁ ଉଦାହରଣ ସ୍ୱରୂପ ଆମ ଆମେ କୌଣସି ରୋଷେଇ କରୁଛେ ସେଠି ଲୁଣ ପକେଇଛେ ଲୁଣ କମ ପକେଇଲେ ଆମେ ପରେ ଅଧିକ ତାକୁ ପକେଇକି ଠିକ୍ ପରିମାଣରେ କରାଯାଇ ପାରିବ କିନ୍ତୁ ଯଦି ଅଧିକ କରିଦେଇଥିବା ତାହେଲେ ତାକୁ ଆଉ କମ କରିହେବ ନାହିଁ ସେଥିପ୍ରତି ଆମକୁ ଧ୍ୟାନ ରଖିବାକୁ ପଡ଼ିବ ଏବଂ ଜାଳେଣି ଜାଲିବା ମଧ୍ୟ ଟେମ୍ପ୍ରେଚରକୁ ଦେଖିବାକୁ ପଡ଼ିବ ତାପମାତ୍ର ଯଦି ସଠିକ ନ ରହିବ ତାହେଲେ ମଧ୍ୟ ଖାଦ୍ୟ ଠିକ ଭାବରେ ହୋଇପାରିବ ନାହିଁ ଖାଦ୍ୟ ହୁଏତ ଜଳି ଯାଇପାରେ କିମ୍ବା କଞ୍ଚା ମଧ୍ୟ ରହିଯାଇପାରେ ସେଥିପାଇଁ ତାପମାତ୍ରାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ